ଘରେ ବଗିଚାଟେ କଲେ ଭଲ ଆମେ କ'ଣ କରିବା ରକ୍ଷଣାବକ୍ଷଣ ସହଜରେ କରିପାରିବା ହଁ ବାହାରୁ ଆମକୁ କୌଣସି ଜିନିଷ କିଣିବାକୁ ପଡ଼ିବ ନାହିଁ ଆଉ ଉଭୟ ବଳ ମଧ୍ୟ ନୁହଁ କାହିଁକିନା ଆମେ ଅଳ୍ପ ଜାଗାରେ ବଗିଚାଟି କରିବା ଲାଭ ଉଦ୍ଦେଶ୍ୟରେ ନହେଲେ ବି ଘର ଚଳିବା ଉଦ୍ଦେଶ୍ୟରେ କରିବା ସକାଳେ ସନ୍ଧ୍ୟାରେ ଆମେ ଯେଉଁ ସମୟ ଗୁଡ଼ିକ ମୋବାଇଲ୍ ଦେଖାରେ ସାଙ୍ଗମାନଙ୍କ ସହିତ ଗପିବାରେ କି ଛକରେ ବସି ଗୁଲିଖଟି କରିବାରେ ସମୟ ଦେଉଛନ୍ତି ତା' ବଦଳରେ ଘଣ୍ଟେ ସକାଳେ ଘଣ୍ଟେ ସନ୍ଧ୍ୟାଳେ ଘଣ୍ଟେ ନିଜ ବଗିଚାରେ ସମୟ ଦେଲେ ଆମର ବଗିଚାରେ ଲାଗିଥିବା ଗଛ ଲତାର ରକ୍ଷଣାବେକ୍ଷଣ ହୋଇପାରିବ ବ୍ୟୟବହୁଳ କଥା ଉଠୁଛି ବ୍ୟୟବହୁଳ ବଜାରରୁ ରାସାୟନିକ ସାର କିଣିଲେ ଆମକୁ ବ୍ୟୟ କରିବାକୁ ପଡ଼ିଥାଏ ଆମ ଘର ଚାରିପଟରେ ଘର ପାଖରେ ଆମେ ଯେଉଁ ବଳକା କାଗଜ ପରିବା ଚୋପା କେଉଁଠି ଯଦି ଗାଈ ଅଛି ଗାଈର ଗୋବର ଆକୁ ବ୍ୟବହାର କରି ଆମେ ସୁନ୍ଦର ଭାବରେ କମ୍ପୋଷ୍ଟ ତିଆରି କରିପାରିବା ଏଇ କମ୍ପୋଷ୍ଟକୁ ତିଆରି କରିବା ପାଇଁ ଆମକୁ ସାଧାରଣତଃ ବେଶି ପଇସାରେ ଆବଶ୍ୟକତା ପଡ଼ିନଥାଏ ତିଆରି କରିବା ପାଇଁ ଯାହା କମ୍ପୋଷ୍ଟ ତିଆରି କରିବା ପାଇଁ ଯାହା ଯାହା କଞ୍ଚାାମଲ ଦରକାର ସେଗୁଡ଼ା ଆମ ହାତ ପାହାନ୍ତାରେ ସହଜରେ ମିଳିଯାଏ ଯଦି ଆମେ ଘରେ ଗୋଟେ ବଗିଚା କରିବା ଉକ୍ତ ପ୍ରକାରର କମ୍ପୋଷ୍ଟ ବା ଅର୍ଗାନିକ ତିଆରି କରି ଆମ ବଗିଚାରେ ଦେବା ଏ ବ୍ୟୟବହୁଳ ନୁହଁ ସହଜରେ ହେଇପାରିବ